ହଁ ହଁ ମ୍ୟାଡମ୍ ନମସ୍କାର କ'ଣ ନେବେ ଆପଣ

କ'ଣ ଆପଣ ନେବେ କୁହନ୍ତୁ ଦେଖନ୍ତୁ ଜିନଷ ତ ସବୁ ଭଲ କୋଉଟା ଭଲ ଲାଗୁଛି ଦେଖନ୍ତୁ କୋଉଟା ଭଲ ଲାଗୁଛି ଆପଣଙ୍କୁ କୁହନ୍ତୁ ରେ ରେଟ୍ ବି ଠିକ୍ ଅଛି ଆପଣ ଏଠିକାର ନା ବାହାରୁ ଆଜି ତ ନୂଆନୂଆ ଲାଗୁଛନ୍ତି ଆପଣ ବାହାରୁ ବୋଧେ ଆସିଛନ୍ତି ହଁ ଦେଖନ୍ତୁ ରେଟ୍ ବି ମ୍ୟାଡମ୍ ଠିକ ଅଛି ଦେଖନ୍ତୁ କ'ଣ ନେବେ କୁହନ୍ତୁ ଜିନଷ ତ ଏବେ ଆପଣଙ୍କ ସାମ୍ନାରେ ଅଛି ଏଇ ଦେଖନ୍ତୁ ଆପଣଙ୍କର କୋଉଟା କୋଉ କୋଉ ଜିନଷଟା ଭଲ ଲାଗୁଛି ଯେ ସେ ହିସାବରେ ଏଟା ତ ରେଟ୍ ଆପଣଙ୍କର ମୁଁ ଲେଖି ଦେଇଛି ଦେଖନ୍ତୁ ଯୋଉ ରେଟ୍ ବାର୍ଗେନିଂ କ'ଣ ମୁଁ ଠିକ ରେଟ୍ ହିଁ ଲଗେଇଛି ସବୁ ଜିନଷରେ ଯୋଉଟା କହିବେ ମୁଁ ସେଇଟା ପ୍ୟାକିଂ କରିଦେବି ଆଉ କେତେଦିନ ହେଲାଣି ଏଠି ରହିଲେଣି ନା ନୂଆ ଆସିଛନ୍ତି ଓହୋ ଆପଣଙ୍କ ଘରଟା କୋଉଠି ନାଇଁ ମ୍ୟାଡମ୍ ଠିକ ରେଟ୍ ଲଗେଇଛି ଆଉ ବାର୍ଗେନିଂ କରିବେନି ବୋଲି ତ ମୁଁ ଏଥିପାଇଁ ଲଗେଇ ଦେଇଛି ଆଉ କ'ଣ ଆପଣଙ୍କୁ ଯେମତି ପୋଷେଇବ ମୋତେ ଯେମତି ପୋଷେଇବ ମୁଁ ସେଥିପାଇଁ ଦେଇଛି ଠିକ ରେଟ୍ରେ ଲଗେଇ ଦେଇଛି ଆଉ କ'ଣ ବାର୍ଗେନିଂ କରିବେ ହଉ ଆଉ ଅଧିକା ନେବେ ଯଦି ଟିକେ ଡିସକାଉଣ୍ଟ ଦେବି ଆଉ ନାଇଁ ଆପଣ ପୁଣି କେତେରେ ନେବେ ହେଇ କେତେ ଜିନଷ ଯଦି ହଜାରେ ପନ୍ଦରଶହର ନେବେ ସେଇ ହିସାବରେ ମୁଁ ଶହେ ଦୁଇଶହ ଟିକେ କାଟିଦେବି ଆଉ ମ୍ୟାଡମ୍ ଦେଖୁଛନ୍ତି ତ ଦୋକାନଟା ଆଜିକାଲି ରେଟ୍ ଯୋଉ ନୂଆ ସରକାର ଆମର ଆସିଲେ ସବୁ ରେଟ୍ ରାଟ ସବୁ ବଢ଼ିଯାଇଛି ଆଉ ସେଇ ହିସାବରେ ସବୁ ଜିନଷ ଦେଖୁଛନ୍ତି ନା ନାହିଁ ନବୀନ ସରକାର ଥିଲା ଗୋଟେ ରେଟ୍ ଥିଲା ଏଇ ଆମର ଯୋଉ ମୋହନ ମାଝୀ ଆସିଲେ ସବୁ ଯେ ରେଟ୍ ଆପଣ ବି ଜାଣିପାରୁଥିବେ ସେଇ ହିସାବରେ ଆଉ ସୁବିଧା ସେ କଲା ଆପଣ ଜାଣିନାହାନ୍ତି ଆପଣ ବି ତ କାରବାର କରୁଛନ୍ତି ନା ଆପଣଙ୍କୁ ଯେମତି ପୋଷେଇବ ସମସ୍ତଙ୍କୁ ସେଇ ସମାନ ଚାକିରିଆକୁ ଯାହା ଧନୀ ଗରିବ ଗୋଟେ ରେଟ୍ ମ୍ୟାଡମ୍ ମୁଁ ସମସ୍ତଙ୍କୁ ଯେମତି ପୋଷେଇଲା ଭଳିଆ ମୋତେ ବି ଯେମତି ଠିକ୍ ଲାଗିବ ଆପଣମାନଙ୍କୁ ଯେମତି ଠିକ୍ ଲାଗିବ ମୁଁ ସେଇ ହିସାବରେ ହିଁ କରିଦେଇଛି ଆଉ ଆଉ ନିଅନ୍ତୁ ଆଉ